ଭାଇ ଆପଣ ଯେଉଁ ଟାକ୍ସି ଡ୍ରାଇଭର୍ କହୁଛନ୍ତି ତ ଯେଉଁ ଆପଣ ଟିକେ ଫ୍ରି ଅଛନ୍ତି ନାଇଁ ଆଜ୍ଞା ମୁଁ ହେଲି କେଉଁଝରରୁ ମୁଁ ଟିକେ କଟକର ଯେଉଁ ନରାଜ ଯାତ୍ରା ହେଉନି ନା ସେଇଠି କି ମୁଁ ଟିକେ ବୁଲିବା ପାଇଁ ଆସିଥିଲି ମୁଁ ଏଇଠି କଟକର ଏତେ ଗଳିକନ୍ଦି ରାସ୍ତା ମୁଁ ଆଉ ଜାଣିନି ମୋର ଦୁଇଜଣ ସାଙ୍ଗ ଆସିବାର ଥିଲା ସେମାନେ ବି ଆସିଲେନି ମୁଁ ଘରୁ ବାହାରିକି ପଳାଇ ଆସିଥିଲି ହଉ ଦେଖିବା ଦେଖିବା ଆଉ ମୋର ଜଣେ ସାଙ୍ଗ ସେ ଆପଣଙ୍କ ନମ୍ବର୍ କେମିତି ଜାଣିଥିଲେ ମୋତେ ସେଇଠୁ ଦେଲେ ଆଉ ଆପଣ ଟିକେ ମୋତେ ନରାଜଯାତ୍ରା ଆଉ କ'ଣ କ'ଣ କଟକରେ ଅଛି ସବୁ ଟିକେ କ'ଣ

ଆପଣ କେମିତି କ'ଣ ପଇସା ନେଉଛନ୍ତି କିଲୋମିଟର୍ ହିସାବରେ ପଇସା ନେଉଛନ୍ତି ନା ଏମତି ସବୁ ଯାଗା ଯେତିକି ବୁଲିଲେ ଏମତି ମିଶାଇକି କହି ଦେଉଛନ୍ତି ଏତିକି ଟଙ୍କା ତଥାପି ମୁଁ ତିନି ଚାରିଟା ଯାଗା ବୁଲିନି ଆମର ବାଲିଯାତ୍ରା କଟକ ବାରବାଟୀ ଷ୍ଟାଡ଼ିୟମ୍ ମହାନଦୀରେ ଯେଉଁ ପାର୍କ ଅଛି ସେଇରାକ ଆଉ ନରାଜଯାତ୍ରା ଏହିସବୁ ମିଶାଇକି ଆପଣ କେତେ କ'ଣ ନେବେ ମୁଁ ଜାଣିଛି କଟକରେ ଜାଣିଛି ଯେ ଭାଇ କଟକରେ ବହୁତ ଗଳି ଅଛି ଆଉ ତଥାପି ବି କ'ଣ କ'ଣ ସେଇଠି ସେ ଯାତ୍ରା ହୁଏ କ'ଣ କ'ଣ ମିଳେ ପାଛିଆ ଟୋକେଇ କ'ଣ କରିବି ମୁଁ

ଯେଉଁ ଭାଇ ଯେଉଁ ତିନିହଜାର ଟଙ୍କା ଯେଉଁ ତିନିହଜାର ଟଙ୍କା କହୁଛନ୍ତି ମୁଁ ଏକୁଟିଆ ଆସିଛି ମୁଁ ଘରୁ ଆସିଛି ବସ୍ରେ ଆପଣ ଏତେ ଟଙ୍କା ଯଦି କହିବେ ମୁଁ ଆଉ କ'ଣ ବୁଲିପାରିବି କି ଆଉ ଆପଣଙ୍କର ମୋର ସାଙ୍ଗ ହେଇକି ବୁଲିଆ ଆଉ ପଛେ ଖାଇଆ ପିଇବା ଯାହା ସବୁ ମୁଁ ହାତରୁ ଦେମି ଆପଣ ଟିକେ ଯାହା ହେଲେ ଟିକେ ଡିସ୍କାଉଣ୍ଟ୍ କରନ୍ତୁ ମୁଁ ଏକୁଟିଆ ଆସିଛି ହଁ ତିନି ଚାରିଜଣ ସାଙ୍ଗରେ ଆସିଥାନ୍ତେ ହେଇଥାନ୍ତା ତା'ହେଲେ ଆପଣ ଟିକେ ଆପଣଙ୍କ ଘରଟା କେଉଁଠି ସେହି କଟକ ହଉ ଆପଣ ହଉ ଆପଣଙ୍କ ନମ୍ବରଟା ରହିଲା ଆଉ ଆପଣ ଏଇ ଥରକଟା ମୋତେ ବୁଲାବୁଲି କରନ୍ତୁ ଆ ପରେ ମୁଁ କେବେ ଗଲେ ମୁଁ ଆଉ ଅନ୍ୟଆଡ଼େ ଭୁବନେଶ୍ୱର ଆଡ଼େ ପୁରୀ ଆଡ଼େ ସବୁଆଡ଼େ ବୁଲାବୁଲି କରିତେ ଯିବା ଆଉ ଯାହା ହେଲେ ମୋତେ ଟିକେ ରେଟ୍ କାଟିବେ ଆଉ ଚିହ୍ନା ଲୋକ ତ ହେଲେଣି ଆଉ କ'ଣ ଏମିତି ହେଉଛନ୍ତି ଯାହା ହେଲେ କାଟିବେ ମୁଁ କେବେ ଯିବି ଜାଣିଛ ମୁଁ ପହରଦିନ ବାହାରୁଛି ପହରଦିନ ମୁଁ ଯାଉଛି ଆପଣ ଯାହା ହେଲେ ବି ଟିକେ ଫ୍ରି ଥିବେ ମୁଁ ଆପଣଙ୍କୁ କଣ୍ଟାକ୍ଟରେ କଲ୍ କରିବି କାଲି ଆଡ଼କୁ କଲ୍ କରିବି ବାହାରିଲେ ବି କଲ୍ କରିବି ଆପଣ ଆସିକି ଟିକେ ମୋତେ ବସଷ୍ଟାଣ୍ଡରୁ ବି ନେଇଗଲେ ଭଲ ହୁଅନ୍ତା ହଉ ତା'ହେଲେ ହଉ ହଉ ତା'ହେଲେ ଭାଇନା ରଖୁଛି ହାଁ